ଆମର କେନ୍ ବିହାଘରଟେ ହେଲା ଆଉ କେନ୍ ନାମ ଯଜ୍ଞଟେ ହେଲା କି କେନ୍ ଗୀତ କେନ ହଉଚେ ସେନ୍ତା ଜାଗା ମାନକେ ସୁଟିଂ ଯେନ୍ କରସନ୍ ସେତେବେଲେ ମା ବିହାଘରେ ଭୋଜି ଖାଉଥିଲା ବେଲେ ସୁଟିଂ କଲେ ବି ମଜା ଲାଗ୍ସି ତାପରେ ଯଦି କେନ ଗୀତ ନାଚ ହଉଥିବା ସିନ ନଚା ନୁଚେ କରିକିରି ସୁଟିଙ୍ଗ କଲେ ଦେଖିଲେ ଭଲ୍ ଲାଗ୍ସି ଆଉ ଯେତେବେଲେ ଆଇସ୍କ୍ରିମ୍ ଗୁପଚୁପ୍ ସବୁ ଖାଉଥିଲା ବେଲେ ବି ସୁଟିଂ କଲେ ଭଲ ଲାଗ୍ସି ତା'ମାନେ ଯେତେବେଲେ ବୁଲାବୁଲି କରିକି ନ ଚାଡେଗା କରୁସୁନ୍ ଆଇସ୍କ୍ରିମ ଗୁପଚୁପ ସବୁ ଖାଉସନ୍ ଯେବେଲେ ସୁଟିଙ୍ଗ କରିଥିଲେ ନିଜକେ ଦେଖ୍ବାର୍କେ ଭଲ୍ ଲାଗ୍ସି ଆଉ ନିଜେ ବି ନଚାନୁଚି କର୍ବାର୍କେ ଭଲ୍ ଲାଗ୍ସି ସୁଟିଙ୍ଗ ହଉଚେ ବୋଲିକିରି ସବେ ଦେଖିକରି ମଜା ମଜଲିସ୍ କରିକି ନଚା ଟେକା କରୁସନ୍ଁ ଆଉ ନିଜେ ବି ନାଚିବାର୍କେ ଭଲ୍ ଲାଗସି ଯେ ସୁଟିଂ କରୁସନ୍ ବୋଲିକି ଖେଲାବେଲେ ବି ବିହାଘରେ ସୁଟିଂ କରୁସନ୍ ସେତେବେଲେ ବି ଦେଖ୍ବାର୍କେ ଆଉଟା କର୍ବାର୍କେ ଭଲ ଲାଗ୍ସି